ଓଡ଼ିଶାର ସାଂସ୍କୃତିକ ଉଚ୍ଚ ପ୍ରଦର୍ଶନୀକ ହେଲା ଆପଣଙ୍କର ଯେଉଁ କୋଣାର୍କ ମନ୍ଦିର ତା'ପରେ ହେଲା ଲିଙ୍ଗରାଜ ମନ୍ଦିର ତା'ପରେ ମନ୍ଦିର ଲିଙ୍ଗରାଜ ମନ୍ଦିର ତପ୍ତପାଣି ଆହୁରି ଅନେକ ପ୍ରଦର୍ଶନୀ ଜିନିଷ ଅଛି ଓଡ଼ିଶାରେ ସଂଗ୍ରହାଳୟ ଗୁଡ଼ିକ କ'ଣ ସଂଗ୍ରହାଳୟ ଗୁଡ଼ିକ ହେଲା ସୁବାଷ ଚନ୍ଦ୍ର ବୋସର ସଂଗ୍ରହାଳୟ ତା'ପରେ ବିଜୁ ପଟ୍ଟନାୟକର ସଂଗ୍ରହାଳୟ ଏହିସବୁ ଆମର ଓଡ଼ିଶାରେ ବହୁତ ଐତିହ୍ୟ ଜିନିଷ ଦେଖିବାର ଅଛି ସେ ଭିତରେ କୋଣାର୍କ ମନ୍ଦିର ମଧ୍ୟ ଦେଖିବାର ବହୁତ ଇଏ ଐତିହ୍ୟ ପ୍ରଦର୍ଶନ ବାହାର ଲୋକ ଆସୁନ୍ତି ଏବଂ ପ୍ରଦର୍ଶନ କରୁଛନ୍ତି ଓଡ଼ିଶାର ଆଧୁନିକ କଳା ବହୁତ ଉନ୍ନତ ସେଥିପାଇଁ ଓଡ଼ିଶାର ଐତିହ୍ୟ ପ୍ରଦର୍ଶନ କରୁଥିବା ବହୁତ ଆହୁରି ଅନେକ ଜାଗା ଅଛି